ପହେଲା ମା ମାନେ ସଖାଳୁ ଉଠିଲା ପରେ ପହିଲେ ଛେରା ଦିଅନ୍ତି ତାପରେ ଘରଦ୍ୱାର ସଫା କରିକିରି ଛୁଆ ପିଲାମାନଙ୍କର ପାଇଁ କିଛି ସେମାନେ ଟିଫିନ୍ ତିଆରନ୍ତି ଖାଇବା ପାଇଁ ଛୁଆ ପିଲା ସବୁ ପରିବାରକୁ ଖାଇ ସାରିଲା ପରେ ଦେଇକରି ତାପରେ ଯେଉଁଟାକି ଗାଈ ଗୁହାଲ ଛେଲି ଗୁହାଲ ମେଣ୍ଢା ଗୁହାଲ କୁକୁଡ଼ା ଗୁହାଲ ସବୁ ଯେଉଁଟାକି ଝାଡ଼ା କରିଥିବେ ତାକୁ ସଫା କରନ୍ତି ତା'ପରେ ମା' ମନେ ପୁଣି ରନ୍ଧା ରନ୍ଧି କରିକିରି ପୁଣି ଖାବାକେ ବାର ବଜେ ଲାଗି ତିଆରନ୍ ତା'ପରେ କିଛି ମାଆ ମାନେ ଏବେ ବହୁତ ଗୋଟେ ସେ ଆଗୁରୁତ ସବୁ ଏସବୁ ଜିନିଷ ମାନ ନେଇ ଥାଏ ଏବେ ମା ମାନେ ପାଠମାନ ବି ପଢ଼ାପଢ଼ି କରିକିରି କିଛି ଜିନିଷ ମାନେ ମା ମାନେ ପରିବର୍ତ୍ତନ ବହୁତ କିଛି କଲେନ ମାଆ ମାନେ ଆଗେଇ ଯିବାର୍ ଲାଗି ରାଇତି କ୍ଷେତ୍ରରେ ହଉ କି ପାଠରେ ହଉ କି ଚାକିରିରେ ହଉ ସେମାନେ ତାଙ୍କର ବହୁତ ପରିଶ୍ରମ ମେହନତ କରୁଚନ୍ ମାଆ ମାନେ ସବୁ ଜିନିଷରେ ଏତେ ପରିଶ୍ରମ କରୁଚନ୍ତି ମାଆ ଠାନ ମାନେ ନଙ୍କେ ତାଙ୍କ ଠାନ କିଏ ବଡ଼ ହବାର ଲାଗି ଏଇଟା ନାଇନ ମା ମାନେ ସମସ୍ତ ସବୁ କ୍ଷେତ୍ରରେ ଆଗ୍ରହର ହବାର ଲାଗେ ମାଆ ମାନ ସବୁବେଳେ ପୁରା ଚାହୁଁଚନ୍ ସବୁବେଳେ ମାଆ ମାନେ ଗାଣ କରୁଚନ୍ତି ସମସ୍ତ ମା' ମାନଙ୍କର ଭିଡ଼ ଭିଡ଼ ନାଇନ ମା ମାନେ ଦେଖନ୍ତୁ ପରିବାରକେ ଦେଖୁଚନ୍ କାମକେ ଦେଖୁଚନ୍ ତାଙ୍କର ପଢ଼ାପଢ଼ିକେ ଦେଖୁଚନ୍ ଚାକିରି ନୌକରିରେ ଦେଖୁଚନ୍ କି ରାହିଣତି ଗୋଷ୍ଠୀକେ ବି ନେକକା ମା' ମାନ ଦେଖନ୍ ଆଜ କାଲି ନେତା ଏମ୍ଏଲେ ମନ୍ତ୍ରୀ ବି ହେଇପାରୁଚନ୍ ସରପଞ୍ଚ ବି ହେଇପାରୁଚନ୍ ୱାର୍ଡ଼ ମେମ୍ବର ହେଇପାରୁଚନ୍ କି ଚାକିରିଟେ କଲେବେ ନାକଁ ଚାକିରି ବି କଲେକ୍ଟର ବି ହେଇପାରୁଚନ୍ ବ ତେଣୁକରି ମାଆ ମାନେ କାରଣା ହଉଚି କି ସବୁ କ୍ଷେତ୍ରରେ ଏତେ ଜୋରରେ ଲାଗିଚନ ଯେ ମାଆ ମାନେ କିନ୍ତୁ ପୁଅ ପିଲାମାନେ ଏତେ ଜୋଷ ନାଇଁ ଦବାର କିନ୍ତୁ ମା'ମାନେ ବହୁତ ଜୋସ ଦେଖିକିରି ବହୁତ କିଛି ଆଗ୍କେ ଉନ୍ନତି କର୍ବାର୍କେ ସବୁ କିଛି କରୁଛନ୍ ମାଆମାନେ